ଛଅ ଚାରି ଦୁଇ ହଜାର ତିନି ଚାରି ଚାରି ଦୁଇ ହଜାର ଆଠ ତିନି ଛଅ ଦୁଇ ହଜାର ନଅ ପାଞ୍ଚ ଚାରି ଦୁଇ ହଜାର ଦଶ କୋଡ଼ିଏ ଦଶ ଦୁଇ ହଜାର ଦ ବାର